ମୁଁ ଆମ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ର ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ଫିଟନେସ ଏବଂ କଲ୍ୟାଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଏଥିରେ ଯୋଗଦେଇ ମୁଁ ବହୁତ ଲାଭ ମଧ୍ୟ ଅନୁଭବ କଲି କାରଣ ଏଇଠାରେ ଯୋଗଦେଇକି ମୁଁ ନିଜ ଫିଟନେସ ମାଧ୍ୟମରେ ଏକ୍ସର୍ସାଇଜ ଯୋଗାଭ୍ୟସ କରି ନିଜକୁ ଭଲ ମଧ୍ୟ ଅନୁଭବ କଲି ଖେଳ ମାଧ୍ୟମରେ ଖେଳ ମଧ୍ୟ ଦେଖିଲି ଏବଂ ଖେଳ ମାଧ୍ୟମରେ ଖେଳିକି ମଧ୍ୟ ନିଜକୁ ଭଲ ଲାଗେ